ମାମୁଁ ନମସ୍କାର ଆଉ ମାମୁଁ ଭଲ ଅଛ ଆଉ ପରା ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଆଉ ମୁଁ ଆଉ ଲକ୍ଷ୍ମୀ ପୂଜା ବୁଲିବା ପାଇଁ ବୋଉକୁ ମାଗୁଛି ପଇସା ସେ କିଛି ଦେଉନାହିଁ ମୋର ଅଧିକ ଟିକିଏ ଦରକାର ଅଛି

ପଇସା ଦେଲେ ମୁଁ କିଛି କିଣାକିଣି କରିବି ଗୁପ୍ଚୁପ୍ ହେଉ ଚାଟ୍ ହଉ ଖା ମୋତେ ପାଞ୍ଚଶହ ହଉ କି ହଜାର ଟଙ୍କା ଦେଲେ ମୁଁ କିଣାକିଣି କରିବି ମୁଁ ନିଜେ କିଣିକି କିଣା କିଣି କରିବି ଚାଟ୍ ଆଉ ଗୁପ୍ ଚୁପ୍ ଖାଇବି ଆଉ କେତେ ପ୍ରକାର ଜିନିଷ ଅଛି ମୁଁ ଖେଳନା କିଣିବି

ଆଉ ତୁମେ ଆସିଲେ ଭଲ ହୁଅନ୍ତା ମିଶିକି ସବୁ ବୁଲିବା ପାଇଁ ଯାଆନ୍ତେ ସମସ୍ତେ ଗଲେ ବୁଲିବା ପାଇଁ ଭଲ ମଜା ହୁଅନ୍ତା ବୋଉ ଭଲ ଅଛି ହଁ ଭଲ ଅଛି ତୁମେ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଆସିବ ତ ଆସିଲେ ସାଙ୍ଗ ହୋଇକି ଆମେ ବୁଲିବା ପାଇଁ ଯିବା ହଁ ସେଇଠି ଭଲ ଯାତ୍ରା ହେଉଛି ଯାତ୍ରା ବୁଲାବୁଲି କରିବା ହଉ ହଁ ସେ ଆସିଲେ ତୁମେ ସାଙ୍ଗ ହୋଇକି ଯିବା

ହଁ ତୁମେ ପଇସା ଦେଲେ ତୁମେ ନିଜେ ଆସିଥିବ ମୁଁ ତୁମ ସାଙ୍ଗରେ ଯାଇ କିଣାକିଣି କରିବି

ମାଇଁ ଆଉ ଛୁଆଙ୍କୁ ସମସ୍ତଙ୍କୁ ଧରିକି ଆସିବ ଆଉ ଆଉ କ'ଣ କହିବି ମୁଁ ଦରକାର ପଡ଼ିଛି ପଇସା ଯାହା ଧରିକି ଆସିବେ ମୁଁ କିଣାକିଣି କରିବାଟା ଯେମିତି ସୁବିଧା ହେବ ମୁଁ ଗୋଟେ ବୋଲି ଭାଣିଜୀ ଯେମିତି ଅଧିକା ଦେବ ମୋର ସବୁ ପ୍ରକାର ସୁବିଧା ଯେମିତି ଅଧିକ ଖର୍ଚ୍ଚ କରିବି ମୁଁ କିଣାକିଣି ସବୁ କରିବି ଲିଷ୍ଟ୍ କରିକି ରଖିଛି ସବୁ